ମୁଁ ଆମ ସ୍କୁଲରେ ଦୌଡ଼ରେ ବହୁତ ଥର ଚତୁର୍ଥ ଶ୍ରେଣୀ ପାଖରୁ ଦୌଡ଼ରେ ଫାଷ୍ଟ ହେଇକି ଅଷ୍ଟମ ପର୍ଯ୍ୟନ୍ତ ମାନେ ଦଶମ ପର୍ଯ୍ୟନ୍ତ ଫାଷ୍ଟ ହେଇ ହେଇ ଯାଇଛି ସେଠି ପ୍ରାଇଜ୍ ବି ଆଣିଛି ବ୍ଲକ୍ ସ୍ତରୀୟ ଖେଳିବା ପାଇଁ ଦୌଡ଼ ପାଇଁ ଯାଇଛି ସାର୍ଙ୍କ ପାଖରୁ ପ୍ରାଇଜ୍ ବି ଆଣିଛି ବହୁତ ବହୁତ ଶିକ୍ଷକ ମୋତେ ଭଲପାଆନ୍ତି ଦୌଡ଼ରେ ଫାଷ୍ଟ ହେଇଥିଲି ଦୌଡ଼ରେ ଫାଷ୍ଟ ହେଇ ପ୍ରାଇଜ୍ ଆଣିକି ଆମ ଘରକୁ ଆସିଥିଲି ମୋ ବାପା ବହୁତ ଖୁସି ହେଇଥିଲେ ଆମ ଗାଁରେ ବି ସବୁଲୋକ ଖୁସି ହେଇଥିଲେ କଲେଜ ଲେବୁଲ୍ରେ ବି ଆମ କଲେଜରେ ମୁଁ ଦୌଡ଼ରେ ଫାଷ୍ଟ ହେଇଥିଲି ଶିକ୍ଷକ ମାନେ ଟିଚର୍ ମାନେ ମ୍ୟାଡ଼ାମ୍ ମାନେ ବି ବହୁତ ଖୁସି ହେଉଥିଲେ ଆଉ ପିଲାମାନେ ମୋ ସାଙ୍ଗମାନେ ସମସ୍ତେ ଖୁସି ହୁଅନ୍ତି କି ମୁଁ ମାନେ ଦୌଡ଼ରେ ଫାଷ୍ଟ ହୁଏ ଆଉ ଦୌଡ଼ରେ ଦୌଡ଼ିଲେ ଦେହରେ ବହୁତ ରୋଗ କିବା କିଛି ଜିନିଷ ଆସେନି ସନ୍ଧ୍ୟାବେଳେ ଆଉ ସକାଳୁ ବହୁତ ଟାଇମ୍ ଦୌଡ଼େ ସେହି ରକମ ଦୌଡ଼ିଲା ବେଳେ କଲେଜ ଲେବୁଲ୍ରେ କିମ୍ବା ସ୍କୁଲ ଲେବୁଲ୍ରେ ମୁଁ ଫାଷ୍ଟ ହେଇପାରିଛି ସେଥିପାଇଁ ପିଲାମାନେ ବହୁତ ଖୁସି ହୁଅନ୍ତି ମୁଁ ଦୌଡ଼ିକି ଫାଷ୍ଟ ହେଇଥିବାରୁ ଗାଁରେ ଲୋକମାନେ ବହୁତ ଖୁସି ହୁଅନ୍ତି ମୋ ପାଇଁ